ଦୟାକରି ଦ୍ଵିତୀୟ ଉତ୍ପାଦ ସହିତ ଆପଣଙ୍କ ନକାରତ୍ମକ ଅନୁଭୂତି କୁହନ୍ତୁ ତା'ପରେ ମୁଁ ଗୋଟିଏ ଚାର୍ଜର୍ଟେ ଆଣିଥିଲି ଚାର୍ଜର୍ଟା କାରଣ ସେ ଅପୋ ମୋବାଇଲ୍ରେ ଚାର୍ଜର୍ଟା ଥିଲା ତେଣୁ ମୁଁ କମ୍ ଟଙ୍କାରେ ଗୋଟିଏ ଚାର୍ଜର୍ଟେ କିଣି ଆଣିଲି ହେରି କାରଣ ତାହିଁରେ ହୋଇଯିବ ବୋଲି ଦେଖିଲା ବେଳକୁ ସେ ମୋବାଇଲ୍ରେ ବେଶୀ ଦିନ ଲାଷ୍ଟିଂ ଗଲାନି ଦୁଇ ଦିନ ଚାର୍ଜ୍ ବସାଇଛି ସେଇ ମୋର ଖରାପଟି ହୋଇଗଲା ମୁଁ ସେଥିପାଇଁ ମୁଁ କ'ଣ ଭାବିଲି କାଳେ ଏଇ ଚାର୍ଜର୍ଟାରେ ମୋର ପଳେଇବ ଲାଇଫ୍ ଟାଇମ୍ ଦେଖିଲାରୁ ଏଇ ଚାର୍ଜର୍ଟା ତ ମୁଁ ଦାମିକା ଚାର୍ଜର୍ଟା ଆଣିଥାନ୍ତି ଭଲ ଚାର୍ଜର୍ଟା ଆଣିଥାଇଥିଲି ତେବେ ଯାଇକିରି ମୋର କିଛି ଦିନ ଯାଇଥାନ୍ତା ମୁଁ କ'ଣ କଲି କିଛି ପଇସା ସଞ୍ଚୟ ଆଶାରେ ଯାଇକି ସେଇ କମ୍ ଟଙ୍କିଆ ଚାର୍ଜର୍ଟା ଆଣିଲି ସେଥିପାଇଁ ମୁଁ ଲସ୍ରେ ପଡ଼ିଲି ମୋ ଚାର୍ଜର୍ଟି ଖରାପ ହୋଇଥିବାରୁ ମୁଁ ଲସ୍ରେ ପଡ଼ିଲି ଏଥିଦ୍ୱାରା ଆମେ କମ୍ ଟଙ୍କାରେ ଆଣିଥିବା ଜିନିଷକୁ କମ୍ ଟଙ୍କାରେ କୌଣସି ଜିନିଷ ଆଣିବା ଉଚିତ୍ ନାହିଁ ଜିନିଷ କମ୍ପାନୀ ଦେଖି ପ୍ରଡ଼କ୍ଟ୍ ଦେଖି ଜିନିଷ ଆଣିଲେ ଆମର ଭଲ ଲାଷ୍ଟିଂ ଦିଏ ଆଉ ଆମେ ତାକୁ ବ୍ୟବହାର କଲେ ବି ଠିକ୍ ରୁହେ